ମୋର ଗୋଟିଏ ଭଉଣୀ ଗୋଟିଏ ଭାଇ ଅଛନ୍ତି ଦୁଇ ଜଣ ଯାକ ମୋଠୁ ସାନ ଅଟନ୍ତି ମୋ ଭଉଣୀ ମୋଠୁ ଦେଖିବାକୁ ଡେଙ୍ଗା ଏବଂ ମୋର ଯେଉଁ ଭାଇ ମୋଠୁ ଦେଖିବାକୁ ମୋଠୁ ଗେଡ଼ା ଏବଂ ଗୋରା ତା'ପରେ ମୋ ଭାଇ ବ୍ୟବହାର କାହାକୁ ମାନେନି କାହା କଥା ଶୁଣେନି ମୋ ଭଉଣୀର ମୋର ବହୁତ ଶାନ୍ତ ସରଳ ସମସ୍ତଙ୍କ କଥା ମାନୁ ସମସ୍ତଙ୍କୁ ଠିକ ଭାବରେ ବ୍ୟବହାର କରିଥାଉ ଏବଂ ମୋର ବିଶେଷ ବିଶେଷ ମନବୃତ୍ତି ମୋର ଖେଳରେ ଲାଗିଯାଇଥାଏ କିନ୍ତୁ ମୋ ଭଉଣୀର ବହୁତ ପାଠପଢ଼ାରେ ତାର ମନ ଖେଳକୁଦରେ ବାହାରେ ବୁଲିବାରେ କିଛି ତାର ଏପଟ ସେପଟ ମନ ନୁହେଁ ମୋର ଛୋଟ ଭାଇର ବହୁତ ଛୋଟ ଭାଇ ବହୁତ କାହା କଥା ମାନେନି ଏହିପରି ଭାବେ ଏହିପରି ଭାବେ ସେମାନେ ଆମେ ନିଜ ନିଜ ସମସ୍ତେ ନିଜ ନିଜଠାରୁ ଭିନ୍ନ